ଆମ ଅଞ୍ଚଳରେ ରଜ କୁମାର ପୂର୍ଣ୍ଣିମା ଦୂର୍ଗା ପୂଜା ପାଳନ କରାଯାଏ ଦୂର୍ଗା ପୂଜାରେ ଦୂର୍ଗା ମା'ଙ୍କର ମୂର୍ତ୍ତି ସ୍ଥାପନ କରି ଦୂର୍ଗା ମଣ୍ଡପରେ ତାଙ୍କର ପୂଜା କରାଯାଏ ବହୁତ ଧୁମଧାମରେ ତାଙ୍କର ପୂଜା ପୂଜା କରାଯାଏ ରଜରେ ଝିଅମାନେ ଦୋଳି ଦୋଳି ସଜବାଜ ହୋଇ ଦୋଳି ଯାଆନ୍ତି ଗାଁ ମୁଣ୍ଡରେ ଦୋଳି କରି ସେଠାରେ ସମସ୍ତେ ପାଳନ କରନ୍ତି କୁମାର ପୂର୍ଣ୍ଣିମାରେ କୁଆଁରୀ ଝିଅମାନେ ପର୍ବ ପାଳନ କରିଥାନ୍ତି